ପ୍ରଥମେ ମୁଁ କହିିବି ଯେ ମାନେ ଆମେ ଧର ଗୋଟେ ଜାଗାକୁ ଯାଇଥିବା ସେଠାରେ ଆମେ ବହୁତ ପ୍ରକାର ବିଭିନ୍ନ ଡିଜାଇନ୍ ବା ଏମିତି ଦେଖିଥିବା ଆମେ ଏବେ ଏବର ଯୁଗରେ ମୋବାଇଲ୍ କେତେ ପ୍ରକାର ଡ୍ରଇଂ ଆସିଥାଉଛି ବା କେତେ ପ୍ରକାର କ'ଣ ଆମେ ସେଥିରେ ଆମଟି ଇଚ୍ଛୁକ ଲାଗିବ ଯେ ଆମେ ଏଇଡ଼ା ବନେଇବୁ ଆମେ ଏମିତି କରି ଆମ ଘର ଡିଜାଇନ୍ କରିବୁ ବା ଏବେ ଏମିତି ଅନଲାଇନ୍ବି ଅର୍ଡ଼ର୍ କରୁଛନ୍ତି ଆମେ ଏମିତି କରିବା ସେମିତି କରିବା ଆମ ଘରକୁ କେମିତି ସଜେଇବା ସଜେଇଲେ କେମିତି ସୁନ୍ଦର ଲାଗିବ ଆମେତି କି ସୁନ୍ଦର ଲାଗିବ ଯିଏ ଘରକୁ ଆସିବ ତାଙ୍କୁ ବି ସୁନ୍ଦର ଲାଗିବ ତାଙ୍କ ଟିକେ ରହିବା ପାଇଁ କମ୍ଫର୍ଟେବୁଲ୍ ଲାଗିବ ମାନେ ଅନେକ ପ୍ରକାର ଧର ଆମେ ଯଦି ସେଇ ଡିଜାଇନ୍ କରିବା ତ ମାନେ ଯେଉଁ କାମ କରିବା ହେଲେ ପ୍ରଥମେ ସେଇ ଜିନିଷ ଯଦି ଆମ ପାଖରେ ନଥିବ ତେବେ ଆମେ ଦୋକାନକୁ ଯାଇ ଯେଉଁ ଯେଉଁ ଜିନିଷ ଦରକାର ହୁଏ ସେଇ ଜିନିଷ ଆମେ ଆଣି ସେଥିରେ ଗୋଟେ କଇଁଞ୍ଚି ବା ଯେଉଁ ଡିଜାଇନ୍ କରିବା କଇଁଞ୍ଚି ବା ଯାହା ଦରକାର ହେଲେ ମଧ୍ୟ ସେଥିରେ ଆମେ କଟାକଟି କରି ଅଠା ଜଏନ୍ କରି ବା ଷ୍ଟୋନ୍ ବସେଇକି ଏମିତି ବହୁତ ପ୍ରକାର ଡିଜାଇନ୍ କରିଥାଉ ଏମିତି ବି ଏବେ କପଡ଼ାରେ ବା ଉଲ୍ରେ ବା ଏମିତି କେତେ ପ୍ରକାର ବା ଚୁଡ଼ିରେ ହେଲେ ମାନେ ଡିଜାଇନ୍ ହେଉଥାଉଛି ମାନେ ଯେଉଁ ପ୍ରକାର ତମେ ଯାହା କଲ ଲଗେଇ ପାରିବ ଯେମିତି ଘରଟି ସୁନ୍ଦର ଲାଗିବ ଆମେ ବି ଏମିତି କେତେ ପ୍ରକାର ଡିଜାଇନ୍ କରିବି ଆମେ ଘରେ ଲଗେଇ ଥାଉଛୁ ଯେମିତି ଘରକୁ ସୁନ୍ଦର ଦୁସିବ ଆମକୁ ମଧ୍ୟ ସୁନ୍ଦର ଲାଗିବେ ଯେଉଁମାନେ ଘରକୁ ଆସିବେ ସେମାନଙ୍କୁ ହେଲେ ବହୁତ ସୁନ୍ଦର ଲାଗିବ ସେମାନେ ଆସିବେ କହିବେ ଓ ଆପଣଙ୍କ ଘର ବହୁତ ସୁନ୍ଦର ଲାଗୁଛି ଏମିତି ଡିଜାଇନ୍ କରିଛନ୍ତି ବହୁତ ଭଲ ଲାଗୁଚି ମାନେ ସେମାନେ ବି ସେମାନଙ୍କୁ ପସନ୍ଦ ଲାଗିବା ଦରକାର ଆପଣ ବି ମାନେ ମୋବାଇଲ୍ ସାହାଯ୍ୟରେ ବା ଏମିତି କେମିତି ବି ଡିଜାଇନ୍ କରିକି ଘରେ ଏତା କଲେ ବି ବହୁତ ସୁନ୍ଦର ଲାଗିବ ତେଣୁ ଆମେ ଯେଉଁଥିରେ ବି ଯେମିତି ସୁନ୍ଦର ଲାଗିବା ଆମେ ସେମିତି କରିବା କେତେ ପ୍ରକାର ଅଛି ହେଲେ ଯେଉଁ ସାହାଯ୍ୟରେ ଆମେ ଡିଜାଇନ୍ କରିପାରିବା